ଏ ସାମୁକା ମୁଁ ତିନିଶହ ଟଙ୍କାରେ ଗୋଟେ ଜିନ୍ସ କିଣିଥିଲି ଆଉ ମୁଁ ଭାବୁଥିଲି ତିନିଶହ ଟଙ୍କା ଜିନ୍ସ କିଣିଲା ପରେ ଗୋଟେ ବର୍ଷ ମୁଁ ୟୁଜ କଲି ମୁଁ ଭାବୁଥିଲି କି ଜିନ୍ସର କଲର୍ ଫେଡ଼ ହେଇଯିବ ବୋଲିକି କିନ୍ତୁ ତାର କଲର୍ ଗଲା ନାହିଁ ଆଉ ମୁଁ ଭାବୁଥିଲି କି ସେ ଜିନ୍ସର କଲର୍ ଯିବ ବୋଲି କିନ୍ତୁ ଗଲା ନାହିଁ ସେଥିପାଇଁ ସେଥିପାଇଁ ମୋତେ ଭଲ ଲାଗିଲା ଆଉ କମ୍ ଦାମର ଥିଲା ଆଉ ଜିନ୍ସର କଲର୍ ମଧ୍ୟ ଗଲା ନାହିଁ ସେଥିପାଇଁ ଭଲ ଲାଗିଲା